ମୁଁ ସ୍କୁଲ ରେ ପଢ଼ିଲା ବେଳେ ଗୋଟେ ପ୍ରୋଜେକ୍ଟ ଆସିଥିଲା ସେଇଠି ଆମ ସାଙ୍ଗ ମାନେ ସବୁ ଭାଗ ନେଇଥିଲେ ସାଙ୍ଗ ମାନେ ଭାଗ ନେଇଥିଲେ ତାଙ୍କର ମୋର ଆମେ ଚାଲେଞ୍ଜ ଥିଲା ତ ସେ ଯେଉଁ ପ୍ରୋଜେକ୍ଟ ଆସିଥିଲା ଆମର କ'ଣ ସ୍କୁଲ ଉଦ୍ୟାନ କେମିତି ଆଗକୁ ଯିବ ପ୍ରଦୂଷଣ ବାୟୁ ପ୍ରଦୁଷଣ କେମିତି ଠିକ ରହିବ ତାହା ଆମ ପେଣ୍ଟିଙ୍ଗ ମାଧ୍ୟମରେ ସେଇଟା ଆମେ ବନେଇଥିଲୁ ତ ସେ ବି ବନେଇଥିଲା ମୁଁ ବି ବନେଇଥିଲି ସାଙ୍ଗ ସାଥି ଚ୍ୟାଲେଞ୍ଜ କରିଥିଲୁ ତ ବହୁତ ଭଲ ଭାବରେ ଆକୁ ରଙ୍ଗ ବିରଙ୍ଗ କରିକି ତା ପ୍ରୋଜେକ୍ଟ ଏଇଟା କଣ ସବୁ ରାଇଟିଙ୍ଗ କରିକି ଭଲରେ ଭାବରେ ଦର୍ଶେଇଥିଲୁ